ସେୟାର ମାର୍କେଟ ବିଷୟରେ ମୋତେ କିଛି ଜଣା ନାହିଁ ଆଉ ଆମର ଡିଜିଟାଲ୍ ମାଧ୍ୟମରେ ଯେଉଁ ଟଙ୍କା ପଇସାପତ୍ର ନେଣଦେଣ ହେଉଛି ବହୁତ ସୁବିଧା ହେଉଛି ଆଉ ଏଥିରେ ଏଇଟା ହେଲେ କିଛି ଅସୁବିଧା ହେବନାହିଁ ହେଉନାହିଁ